ଆଜିକାଲି ଶିକ୍ଷିତ ଲୋକମାନେ ରାଜନୀତିରେ ଯୋଗ ଦେବାକୁ ପସନ୍ଦ କରୁନାହାନ୍ତି କିନ୍ତୁ ମୂର୍ଖ ଓ ଅଶିକ୍ଷିତ ଲୋକମାନେ ରାଜନୀତିରେ ଯୋଗ ଦେଇଥାନ୍ତି ଭାରତରେ ବିଭିନ୍ନ ପ୍ରକାର ରାଜନୈତିକ ଦଳ ରହିଛି ଯେପରିକି ବି ଜେ ପି ବି ଜେ ଡ଼ି କଂଗ୍ରେସ ଏମିତି ଅନେକ ଦଳ ରହିଛି ଭାରତର ଗଣତନ୍ତ୍ର ବିଷୟରେ ଯେତିକି ବି ଜାଗିଛି ଗଣତନ୍ତ୍ର ହେଉଛି ଲୋକମାନଙ୍କର ଲୋକମାନଙ୍କ ପାଇଁ ଓ ଲୋକମାନଙ୍କ ଦ୍ୱାରା ପରିଚାଳିତ ବ୍ୟବସ୍ଥା ହେଲେ ଆଜିକାଲି ରାଜନୈତିକ ଦଳ ଲୋକଙ୍କୁ ପଇସା ଦେଇ ଭୋଟ ଦେଇଥାନ୍ତି ଆଜିକାଲି ଗଣତନ୍ତ୍ରରେ ଲୋକଙ୍କ ଭୂମିକା ଆଉ ନାହିଁ ମୋର ସେମିତି କିଛି ରାଜନୈତିକ ନେତା ନାହିଁ ଯିଏ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରେ ଓ ଦେଶର ବହୁ ଉନ୍ନତି କରେ ମୋତେ ତାକୁ ହିଁ ଭଲ ଲାଗେ ମୁଁ ଯଦି ସେମାନଙ୍କୁ କେବେ ଭେଟିବି ତେବେ ସେମାନଙ୍କୁ ମୁଁ ପଚାରିବି ଯେ ଆପଣ ଏମିତି ହିଁ ଭାରତର ଉନ୍ନତି କରୁ କରୁ କରନ୍ତି ଯେମିତି ସବୁ ଦେଶ ତୁଳନାରେ ଭାରତ ସବୁଥିରେ ଆଗୁଆ ରହିବ